ହ୍ୟାଲୋ ଅଟୋ ଭାଇ ରମେଶ ଭାଇ ତ ମୁଁ ରଶ୍ମିତା କହୁଥିଲି କାଲି ଟିକେ ମୋର ସକାଳେ ସାତଟା ବେଳେ ଗାଡ଼ି ଦରକାର କାଲି ତିରିଶ ତାରିଖ ଟିକେ ଜଟଣିରୁ ନେଇକି ପୁରୀରେ ପହଁଞ୍ଚାଇ ଦେବା ପାଇଁ ଟିକେ କାଲି ଜଲ୍ଦି ଶୀଘ୍ର ଆସିକି ଟିକେ ଗାଡ଼ି ପହଁଞ୍ଚିବ